ମର୍ ଲାଗି ତାର୍ମାନେ କେତ୍କି ଖରାପ୍ ଏ ଯେ ସେ ଦେଖ ଛୁଆ ମନ୍କର୍ଲାଗି ବହୁତ୍ ଖରାପ୍ ଏ ଛୁଆମାନେ ଗେମ୍ ଖେଲୁଚନ୍ ନାନାଦି ପ୍ରକାର୍ ଜିନଷ୍ ମାନେ ଆଉଚେ ପଢ଼୍ବାର୍ ନାଇ କିଏ ତା'ପରେ ସୋସିଆଲ୍ ମିଡ଼ିଆ ବି ଏନ୍ତି ସେମାନେ ଆଉଛେ ଯାଉଚେ ଯେନୁ ସବୁ ଜିନିଷ୍ କେଚ୍ଡ଼ା କରୁଚନ୍ ସେ ଜାଗାରେ ଯେନ୍ ଲୋକ୍ ହେଲା ଜାଣା ଗୁଟେ କାଣା ଗୁଟେ କରୁଚେ ସେଟାର୍ ଭିଡ଼ିଓ ବନେଇକରି ଛାଡ଼ି ନଉଚନ୍ ସେ ଭାଇରାଲ୍ ହି ଯାଉଛେ ସେନୁୁ ଦୁନିଆ ଭରର୍ ଜିନଷ୍ ହେଇଯଉଛେ ନ୍ୟୁଜ୍ ନ୍ୟୁଜ୍ ଯେନ୍ଟା ଠିକ୍ସେ ଆଏବାର୍ କଥା ସେ ଜିନିଷ୍ମାନ୍କୁ ବି ବହୁତ୍ କିଛି ଇଟା କରୁଚନ୍ ତ ସବୁ ନାନାଦି ପ୍ରକାର ଏପ୍ମାନେ ବାହାରୁଚେ ସେଥିରେ ଇଡ଼ିଟ୍ ବିଡ଼ିଟ୍ କରିକରି ଲୋକର୍ ସବୁ ଜିନିଷ୍ କେଚ୍ କେଚା କରୁଚନ୍ ଛୁଆମାନେ ମେନ୍ଲି ଛୁଆମାନେ ତ ପଢ଼୍ବାର୍ ହିଁ ନାଇଁ ସେ ଦୁନିଆ ଭରର୍ ଗେମ୍ମାନେ ଆଉଛେ ସେନୁ ଗେମ୍ମାନେେ ଖେଲି ବସୁଛନ୍ ବିଲ୍କୁଲ୍ ନାଇଁ ପଢ଼୍ବାର୍ ଇ ଜିନିଷ୍ମାନେ ଫୋନ୍ଲାଗି ପୁରା ସବୁ ଜିନିଷ୍ ବର୍ବାଦ୍ ହେଇବସିଛେ